ହ୍ୟାଲୋ ହଁ ମ୍ୟାଡ଼ାମ୍ ନମସ୍କାର ଆଉ ଆପଣ ମୋତେ ଟିକେ ଭଲ ନାଇଁ ଲାଗବାର ଆପଣଙ୍କର ହସ୍ପିଟାଲ୍ ଯିବାର୍ ଲାଗି ଟିକେ ଚାହୁଁଛେ କିଛି ସୁବିଧା ଅଛେ କି ମୁଇଁ ଟିକେ ଗରିବ ଲୋକ୍ଟେ ତ ହଁ ମୁଁ ମୋତେ ଟିକେ ଟାଇମ୍ ଲାଗ୍ବା ଯିବାର ଲାଗି ବେଶୀ ଟିକେ ଲେଟ୍ ଲାଗ୍ବା ଯିବାର୍ ଲାଗି ହେଥିର୍ ଲାଗି ଆପଣ ଥିବେ କି ଆପଣଙ୍କର ଟାଇମ୍ କେନ୍ତା କେତେବେଳେ ରହୁଛନ୍ ମୁଇଁ ନାଇଁ ଜାନି ତ କେତେରୁ କେତେ ରୁହେ କ'ଣ ହଁ ବ୍ଲଡ଼ ଟେଷ୍ଟ ଟିକେ କରବାର ଅଛି ଆଉ ମୋତେ ସୁଗାର ଟିକେ ହାଇ ହେଇଯାଇଛେ ତ ସେଥିର ଲାଗି ଆଉ କିଛି ସୁବିଧା ଅଛି କି ଆପଣଙ୍କର ଲେଟ୍ ହେଲେ ବି ଚଲ୍ବା କି ପୁରା ଚାର୍ ବଜେ ବନ୍ଦ ହେଇଯାଇସି ଲେଟ୍ ହେଲେ ବି ଆପଣଙ୍କର ହସ୍ପିଟାଲଟା ଲେଟ୍ ହେଲେ ବି ଚଲ୍ବା କି ଟିକେ ମୋତେ ବାହରିବାଟା ଟିକେ ଟାଇମ୍ ଲାଗବ ଏଥର ଲେଟ୍ ହେଲେ ଚଲ୍ବା କି ଆପଣ ଚାର ବାଜଲେ କି ପଳେଇ ଯାଉଛନ୍ ହୁଁ ହୁଁ ହଁ କରୁନା ଆପଣ ହଁ କିଛି ନମ୍ବର ଆପଣଙ୍କର ହୁଁ ହୁଁ ଆପଣଙ୍କର ସେନେ କିଛି ନମ୍ବର କରା ଲାଗ୍ବା କି ଡାଇରେକ୍ଟ ଯାଇକରି ଆଡମିଟ ହବାରେ ଦେଖା କର୍ବା ନମ୍ବର କର୍ବାକେ ପଡ଼ବା ହଁ ହଁ ନମ୍ବର କରିକରି ଦେଖାକରି ଆପଣଙ୍କ ହସ୍ପିଟାଲରେ ହୁଁ ହୁଁ କର୍ବୋ ନାଇଁ ଆଜ୍ଞା ଆ ହ ବୋଲେ ବୋଲେ ଯେଉଁ ସାଥେ କରିକି ଟିକେ ପଇସାପତ୍ର ଟିକେ ବି କମ୍ କରାବେ ଟିକେ ନାଇଁ ମ୍ୟାଡ଼ମ୍ ମୁଁ ଆପଣଙ୍କ ଆମର ଟିକେ ବହୁତ ପ୍ରୋବ୍ଲେମ୍ ଅଛେ ତ ହେଥିର୍ଲାଗି ପଇସାପତ୍ର ଟିକେ ଆମେ ଗରିବ ଲୋକ ଟିକେ ଆମର୍ ପଇସାପତ୍ର ନାଇଁନ